ମ୍ୟାମ୍ ମୁଁ ଏଇ ମୋ ଛୁଆର ଛୁଟିପାଇଁ କହୁଥିଲି ମୁଁ ଦଶ ଦିନ ଛୁଟି ନେଇଥାନ୍ତି

ମ୍ୟାମ୍ ଟିକେ ଯାଇଥାନ୍ତେ ସେ ବହୁତ ଦିନ ହେଲାଣି ଯାଇନାହିଁ ତା ମାମୁଁ ଘରକୁ ସେ ଯାଇଥାନ୍ତା ଟିକେ ଟାଇମ୍ ଲାଗିବ ଯିବା ଆସିବା ପାଇଁ ତ ଟିକେ ଅଧିକ ଛୁଟି ଦରକାର ଥିଲା ମ୍ୟାମ୍ କେମିତି କ'ଣ କରି ହେବ ମ୍ୟାମ୍ କେମିତି କଣ କରିହେବ ଟିକେ କୁହନ୍ତୁ ଟିକେ ଦରକାର ଥିଲା ମ୍ୟାମ୍ ସେ ଯିବା ଆସିବାରେ ଟାଇମ୍ ଚାଲିଯିବ ଆମେ ଟିକେ ବୁଲିଥାନ୍ତୁ ଏଠି ସେଠି ଯାଇଥାନ୍ତୁ କେମତି କଣ କରିହେବ ଟିକେ କୁହନ୍ତୁ ମ୍ୟାମ୍ ଚାରି ପାଞ୍ଚ ଦିନ ଖଣ୍ଡେ ରହିବୁ ଯିବା ଆସିବାରେ ଟାଇମ୍ ଚାଲିଯିବ ରହିବୁ କେତେ ଦିନ ମ୍ୟାମ୍ ଏବେ ଟିକେ ଦରକାର ଥିଲା

ମ୍ୟାମ୍ ସେ ବହୁତ ଦିନ ହେଲାଣି ଯାଇନାହିଁ ନା ଯାଇଥାନ୍ତେ ସମସ୍ତେ ନା ମ୍ୟାମ୍ ଆଜ୍ଞା ମ୍ୟାମ୍ ଟିକେ କିନ୍ତୁ ଟିକେ ଆଜ୍ଞା ମ୍ୟାମ୍ ତା ପରେ ମ୍ୟାମ୍ ଦେଖନ୍ତୁ କଣ କରିହେବ ଏବେ ସେଠିକାର ପ୍ଲେସ୍ ସବୁ ଭଲ ଯାଇଥାନ୍ତୁ ଟିକେ ବୁଲିକି ଆସିଥାନ୍ତୁ ଛୁଆଟାକୁ ନ ନେଇ କେମିତି ଯିବୁ ଆଜ୍ଞା ମ୍ୟାମ୍ ବୁଝୁଛୁ କିନ୍ତୁ ଯାଇଥାନ୍ତା ଟିକେ

ଆଜ୍ଞା ମ୍ୟାମ୍ ମୁଁ ଏବେ ଆସୁଛି ମ୍ୟାମ୍